ହ୍ୟାଲୋ ହଁ ଅପା କୁହ ହଁ ଆଜ୍ଞା ଆଉ ବହୁତ ଭଲ ରେଟ୍ ଜାଣିଛ ଆଉ ମୁଁ ଆମ ପରିବାରଟା ଆମେ ଯିବା ମୁଁ ତମ ଦିଅର ମୋ ଛୁଆ ପିଲା ଆମ ମାଆ ମୋ ଅପା ହେରିକା ସମସ୍ତେ ଯିବା ଆଉ ଆମ ଦୁଇ ତିନି ପରିବାର ଯାକ ଯିବା ସେଇଠି ବହୁତ ମଜା କରିବା ଆଉ ଭୋଜି ଫୋଜି କରିବା ଆଉ ଆମେ ଏଇଠୁ କେଉଁଠି ହୋଟେଲ୍ରେ ଖାଇବାନି ସେଇଠି ନିଜେ ରୋଷେଇ କରିିକି ଖାଇବା କ'ଣ କ'ଣ ଆଇଟମ୍ କରିବା କହିଲନି କି ହଉ ଆଗେ ଷ୍ଟାଟସ୍ରେ ରଖିିବା ପନିର୍ ପକୋଡ଼ା ଚିକେନ୍ ପକୋଡ଼ା ଆଉ ହାଲକା ହାଲକା ଜିନିଷ ଟିକେ ରଖି ଦେଇଥିବା ତା'ପରେ ପୁଣି ଲଞ୍ଚରେ କ'ଣ ରଖିବା ମଟନ୍ କରି ଚିକେନ୍ କଷା ଆଉ ଡାଲି ସାଧା ଡାଲି ଟିଏ କରିବା ସାଲାଡ଼ ଆଉ ଖଟା ପାମ୍ପଡ଼ ଏମିତି କରିକି ଖାଇ ଦେଇକି ବୁଲିକି ଆସିବା ଆଉ ନା କ'ଣ କହୁଛ ହଁ ହଁ ଆଉ ବଡ଼ଗାଡ଼ି ନା କେଉଁଗାଡ଼ି କରିବା ଆମର ତ ତିନି ଚାରି ପାଞ୍ଚ ବସ୍ଟେ ନହେଲେ କରିଦେବା ହଁ ହଉ ତମକୁ ଯେଉଁଟା ଠିକ୍ ଲାଗିବ ସେଇଟା କର ଆଉ କ'ଣ କହିଲ ଅଟୋ ଫଟରେ ଯାଇ ହବନିମ ହେରା ଭଲ ଗାଡ଼ି ଘର ଯିବାର ଯଦି ଟିକେ ବା ପବନ ବର୍ଷା ନ ହବନି ବର୍ଷା ଯେଉଁ ପାଗ ଯେମତିଆ ହେଇଛି ଯେ ଏମିତି ଭଲ ପାଗରେ ବୁଲ ବୁଲେଇ ଟିକେ ଆଉ ଆସିଆ ଆଉ ଆହୁରି କେତେ ଜାଗା ଥିବ ଟିକେ ବୁଲି ବୁଲାଇକି ଆସିବା ନା ନାହିଁ ଭଲରେ ଦେଖିକି

ଆଉ ବୁଲି ବୁଲାକି ଏକାଠାରେ ଭୋଜି କରିକି ଖାଇକି ଆସିବା ଯେମିତି ରାତି ହଉ ପଛେ ସେ ପୁଣି ଢାବାରେ ଖାଇକି ଆସିବା ଘରକୁ ଆଉ ତମେ ହାଡ଼େ ଯିବ ମୁଁ ଆଡ଼େ ଯିବି ଆଉ ହଉ ହଉ କଥା ହେଇକି କହିବ ଆଉ